ମୁଁ ଅନେକ ସମୟରେ ଅନେକ ପ୍ରକାରର ଚିତ୍ର ସୃଷ୍ଟି କରିଥାଏ ଏବଂ ଅନେକ ଜରିଆରେ ଅଫ୍ଲାଇନ୍ ବା ଅନ୍ଲାଇନ୍ ଜରିଆରେ ମଧ୍ୟ କରେ ମୁଁ ଅନ୍ଲାଇନ୍ ଜରିଆରେ କିଛି ଚିତ୍ର ଆଙ୍କନ କରେ ଯାହା ୟୁଟ୍ୟୁବ୍ ରୁ ମଧ୍ୟ ମୁଁ କିଛି ଶିକ୍ଷା ଅର୍ଜନ କରିବା କିଛି ଚିତ୍ରାଙ୍କନ ଦେଖି ବା ଶିଖି ତାହା ମୁଁ ନିଜ ଲାଇଫ୍ରେ ତିଆରି କରେ ଏବଂ ଅଫଲାଇନ୍ ଜରିଆରେ ମୁଁ ମଧ୍ୟ କୌଣସି ଵ୍ୟକ୍ତିଙ୍କୁ ଦେଖି କିମ୍ବା କୌଣସି ପଦାର୍ଥକୁ ଦେଖି ମୁଁ ଚିତ୍ର ଆଙ୍କିଥାଏ ଯାହାଦ୍ଵାରା ମୋ ଚିତ୍ର ବହୁ ଆକାରରେ ସୁନ୍ଦର ଦିଶିଥାଏ ଏବଂ ମୁଁ ଚିତ୍ର କରିବା ସମୟରେ ଅନେକ ପ୍ରକାରର ପ୍ରଣାଳୀ ୟୁଜ୍ କରେ ଯଥା ପାଣିର ଠିକ୍ ମାତ୍ରରେ ବ୍ୟବହାର କରିବା କଲର୍ ର ଠିକ୍ ମାତ୍ରରେ ବ୍ୟବହାର କରିବା ଏବଂ ଯେଉଁ ପ୍ରକାରେ ଚିତ୍ର କରାଏ ସେ ପଦାର୍ଥ ଠିକ୍ ରହିବା ଦରକାର ଅଟେ ଏବଂ ସେଇପରି ଭାବରେ ମୁଁ ଅନେକ ପ୍ରକାର ପଦ୍ଧତି ଅନୁସରଣ କରେ ଚିତ୍ର ସୃଷ୍ଟି କରିବା ସମୟରେ ମୁଁ କୌଣସି ବ୍ୟକ୍ତିଙ୍କର ମଧ୍ୟ ଚିତ୍ର ପ୍ରତିଅଙ୍କନ କରିଥାଏ ଯଥା ତାହାର କୌଣସି ଫୋଟୋ କିମ୍ବା କୌଣସି ଦର୍ଶିକା ଦେଖିକି ମୁଁ ତାହା ଫୋଟୋରେ ମଧ୍ୟ ଚିତ୍ର କରିଥାଏ ଏବଂ ତାହା ବହୁ ପରିମାଣ ମାତ୍ରରେ ଠିକ୍ ଦିଶିବାରେ ମଧ୍ୟ ଆନନ୍ଦ ଲାଗେ ଏବଂ ଚିତ୍ରର କ୍ୱାଲିଟି ମଧ୍ୟ ଭଲ ଲାଗେ କାରଣ ମୁଁ ଅନେକ ପ୍ରକାରରେ କଲର୍ ଭଲ କମ୍ପାନୀର କଲର୍ ମଧ୍ୟ ବ୍ୟବହାର କରେ